ଆମେ କଲମୀ ଗଛ କରି ବହୁତ ଛୋଟବେଳୁ ସେଥିରୁ ଫଳ ପାଉ କିନ୍ତୁ ମଞ୍ଜିରୁ ମଞ୍ଜି ଲଗାଇ ବହୁତ ଡେରିରେ ଆମେ ଗଛ ପାଉ କିନ୍ତୁ କଲମୀ ଗଛ ଛୋଟବେଳୁ ବହୁତ ବଡ଼ ବଡ଼ ଫଳ ଦିଏ ଶୀଘ୍ର ଫଳ ଫଳେ କିନ୍ତୁ ମଞ୍ଜି ତା'ର ଚାରା ହୁଏ ଛୋଟରୁ ପାଣି ଦେଉ ସାର ଦେଉ ଛୋଟରୁ ବଡ଼ ଟିକିଏ ହୁଏ ତା'ର ଫୁଲ ଫୁଟେ ଫଳ ଦିଏ କିନ୍ତୁ କଲମୀ ଗଛ ଶୀଘ୍ର ହିଁ ତା'ର ଫଳ ଇଏ କରିଦିଏ ଛୋଟ ଛୋଟ ଛୋଟ ଗଛରେ ଆମେ କଲମୀ ଗଛରେ ଫଳ ପାଉ କିନ୍ତୁ ମଞ୍ଜିରୁ ଆମେ ଡେରିରେ ଡେରିରେ ଫଳ ପାଉ କଲମୀ ଗଛ ବହୁତ ଉପକାରୀ ଦିଏ କିନ୍ତୁ ମଞ୍ଜିରେ ଆମେ ବହୁତ ବହୁତ ଡେରିରେ ମଞ୍ଜିରୁ ଆମେ ଫଳ ପାଇକରି ସେଥିରୁ ଫଳ ସଂଗ୍ରହ କରୁ ମଞ୍ଜି ଲଗାଇକରି କିନ୍ତୁ ଲୋକ କଲମୀ ଗଛ ଅପେକ୍ଷା ମଞ୍ଜି ଅପେକ୍ଷା କଲମୀ ଗଛରୁ ବହୁତ ଉପକାରିତା ପାଆନ୍ତି ଶୀଘ୍ର ଫଳ ପାଇବାକୁ କଲମୀ ଗଛରୁ ଉପକାରିତା ପାଆନ୍ତି ମଞ୍ଜିଠାରୁ କିନ୍ତୁ ଏବେ ଲୋକ ବହୁତ କଲମୀ ଗଛ ଲଗାଇବାକୁ ଚେଷ୍ଟା କରୁଛନ୍ତି ମଞ୍ଜି ଅପେକ୍ଷା କଲମୀ ଗଛ ହିଁ ତାଙ୍କର ବହୁତ ଉପକାରିତା ଆଣୁଛି